ଭାରତୀୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ବହୁତ ଉନ୍ନତି କରିସାରିଛି ବର୍ତ୍ତମାନଙ୍କ ସ୍ତର ବର୍ତ୍ତମାନ ସ୍ତରରେ ଏବଂ ଓଡ଼ିଶାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ବହୁତ ଉନ୍ନତି କରିସାରିଛି ଓଡ଼ିଶା ସରକାର ଦ୍ଵାରା ଏବେ ବହୁତପ୍ରକାର ସଚେତନ ଆରମ୍ଭ ହେଇଯାଇଛି ଏବଂ ଓ ପ୍ରତି ଗ୍ରାମାଞ୍ଚଳରେ ଏବେ ଗୋଟେ ଗୋଟେ ମେଡ଼ିକାଲ ମଧ୍ୟ ସରକାର ଗଢ଼ି ସାରିଛନ୍ତି ସେଇଠି ଭଲ ବ୍ୟବସ୍ଥା ଅଛି ଡାକ୍ତରମାନଙ୍କର ବଢ଼ିଆ ଚିକିତ୍ସା ବି ମଧ୍ୟ ମିଳୁଛି ସେଠି ଏବଂ ଫ୍ରୀରେ ସେଠି ମେଡ଼ିସିନ୍ ପତ୍ରଠାରୁ ଆରମ୍ଭକରି ସବୁକିଛି ଫ୍ରୀରେ ପାଇବାକୁ ପାରୁଛି ଏବେ ଓଡ଼ିଶା ସରକାର ଆଁ ଗରିବ ଧରଣର ଲୋକମାନଙ୍କୁ ଏକ କାର୍ଡ଼ ସାହାଯ୍ୟରେ ମଧ୍ୟ ସ୍ୱାସ୍ଥ୍ୟ ବୀମା କାର୍ଡ଼ ସାହାଯ୍ୟରେ ସେମାନଙ୍କୁ କେମିତି କମ୍ ଖର୍ଚ୍ଚରେ ଭଲ ଚିକିତ୍ସା ଦେଇପାରିବା ସେ ବ୍ୟବସ୍ଥା ମଧ୍ୟ କରିସାରିଛନ୍ତି ଏବେ ଆମ ପ୍ରତି ଗାଁରେ ଏବେ ଗୋଟେ ଗୋଟେ ମାସରେ କ୍ୟାମ୍ପ ବି ପଡ଼ୁଛି ଯେହେତୁ ଲୋକମାନଙ୍କୁ ନେଇକି କେମିତି ରୋଗ ନହେବ ସେ ସଚେତନ ମଧ୍ୟ କରିପାରିବେ ଏବଂ ଲୋକ କେମିତି ନିଜକୁ ଜଗିକି ଗୋଟେ ଭଲ ସୁନ୍ଦର ସ୍ୱାସ୍ଥ୍ୟ ଦେଇପାରିବେ ସେଥିପ୍ରତି ମଧ୍ୟ ସରକାର ସଚେତନ ବହୁତ ସଚେତନ କରାଉଛି ଲୋକମାନଙ୍କୁ ଓଡ଼ିଶା ସରକାର ବହୁତ ବ୍ୟବସ୍ଥା ଭଲ କରିଛନ୍ତି